ଏମିତି ଘରେ ରୋଷେଇ କରୁଥିଲି କୁଣିଆ ଆସିଥିଲେ ମାମୁଁ ମାଇଁ ସବୁ ଆସିଥିଲେ ତ କରିଥିଲି ଭାତ ମଟନ୍ କରିଥିଲି ମଟନ୍ ଭାତ ସାରି ତ ମଟନ୍ ବସେଇଥିଲି ମାନେ ମସଲା କଷିକି ମଟନ୍ ପକେଇଲି ପକେଇଲା ପରେ କଷା କଷି କରିକି ସବୁ ମାନେ ପକେଇ ଦେଇଥିଲି ପକେଇ ଦେଲା ପରେ ଗରମ ମସଲା ପକେଇକି ଓହ୍ଲେଇକି ଘରକୁ ନେଇକି ଥୋଇଲା ବେଳକୁ ଖସି ପଡ଼ିଲା ହାତରୁ ଯେତେବେଳେ ଖସିପଡ଼ିଲା ତଳେ ପଡ଼ିକି ଗୋଡ଼ରେ ପଡ଼ିଗଲା ଗୋଡ଼ ସେଠୁ ସିଜିକି ଆଉ ସାଙ୍ଗେ ସାଙ୍ଗେ କ'ଣ କଲି ମାନେ ଦବେଇ ଫବେଇ ଆଣିକି ମାରିଲି କୋଲ୍ଗେଟ୍ ଯେତେ ଯାହା ମାରିଲି କିଛି ହେଲାନି ଲାଷ୍ଟ୍କୁ ମେଡ଼ିକାଲ୍ ଗଲି ମେଡ଼ିକାଲ୍ ଯାଇକି ମାନେ ଡକ୍ଟର୍ କହିଲା ଏତେ କ'ଣ ଏମିତି ହେଇଯାଇଛି ଆଉ ଶୀଘ୍ର ଟିକେ ଆସିଥାନ୍ତ ନା ଆଉ ତା'ପରେ ଯାଇକି ମାନେ ଖାଇବା ପିଇବା କିଛି ନଥିଲା ସାଲାଇନ୍ ଫାଲାଇନ୍ ଲାଗିଲା ସାଲାଇନ୍ ଲାଗିକି ମାନେ କେତେ ଦିନି ଖଣ୍ଡେ ରହିଲି ମେଡ଼ିସିନ୍ ଦେଲା କେତେ ମେଡ଼ିସିନ୍ ଖାଇକି ତାପରେ ଗୋଡ଼ ସବୁ ଖଣ୍ଡିଆ ମଣ୍ଡିଆ ହେଇକି ଆକ୍ରାନ୍ତ ହେଇଥିଲା ସେଇଠୁ ମେଡ଼ିକାଲ୍ ଯାଇକି ମେଡ଼ିକାଲ୍ରୁ ଆସିକି ଏମିତି ଭଲ ହେଲା ସେଠୁ ମେଡ଼ିକାଲ୍ରୁ ଆସିକି ଘରେ ରହିକି ସୁସ୍ଥ ହେଇକି ଘରେ ବସିଲି